ରତନ ଟାଟା ରତନ ଟାଟା ମାନେ ଭାରତର ଜଣେ ବିଶିଷ୍ଟ ପ୍ରଯୁକ୍ତି ବାଣିଜ୍ୟ କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ଆଣିଛନ୍ତି ଯଥା ଇଲେକ୍ଟ୍ରି କ୍ଷେତ୍ରରେ ଟାଟା ସଲ୍ଟ ଟାଟା ଇଏରେ ସବୁ ବହୁତ କ୍ଷେତ୍ରରେ ପରିବର୍ତ୍ତନ ଆସି ଇଲେକ୍ଟ୍ରି ବହୁତ ପରିବର୍ତ୍ତନ ଆସିଛି ଆଗରୁ ଲାଇନ ବିଲ୍ ରିଗାର୍ଡ଼ିଂରେ ବହୁତ ଅସୁବିଧା ସମ୍ମୁଖୀନ ହବାକୁ ପଡ଼ୁଥିଲା କିନ୍ତୁ ଇଲେକ୍ଟ୍ରି ଜିନିଷକୁ ଆପଣାଇ ନେଇଛି ତ ବହୁତ ସୁବିଧା ଦେଖିବାକୁ ମିଳିଛି ଲାଇନ ତରଫରୁ ଏତେ ପାୱାର କଟ ଲାଇନ ବି ହଉ ନାହିଁ ଲାଇନ ତରଫରୁ ଓ ଟାଟା ଷ୍ଟିଲ୍ ଟାଟା ପ୍ରଡ଼କ୍ଟ ସବୁ ଭଲ ଆସୁ ଟାଟା ବିଭିନ୍ନ ଡାଟା ପ୍ରଡ଼କ୍ଟ ବି ଭଲ ଆସୁଛି ରତନ ଡାଟା ଯେକି ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି ଏବଂ ଶିଳ୍ପପତିରେ ବି ବହୁତ ଶିଳ୍ପପତିରେ ବହୁତ ଅନେକ କିଛି ପରିବର୍ତ୍ତନ ଆସିଛି ହ୍ୟାଲୋ ହଁ ସବୁକଥାରେ ପରିବର୍ତ୍ତନ ଆସୁ ପରିବର୍ତ୍ତନ ଆସୁଛି ଲାଇନ କ୍ଷେତ୍ରରେ ଇଲେକ୍ଟ୍ରି କ୍ଷେତ୍ରରେ ସବୁ ପରିବର୍ତ୍ତନ ଆସୁଛି ତା'ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଲାଇନ ପାୱାର କଟ୍ ଯାଏ ଜଲ୍ଦି ଯେଉଁ ହେଉଥିଲା ମୁଁ ସେଥିରେ ସବୁ ସୁଧାର ଆସିଛି ବିଭିନ୍ନ ପ୍ରକାର ଟାଟା ଷ୍ଟିଲ୍ ଆଉ ପ୍ରଡ଼କ୍ଟ ସ୍ଥିତୀୟ ସବୁ ସବୁ ଠିକ୍ ରହିଛିି ତା'ପରେ ତା'ପରେ ଆମର ନୀଳ ଧିରୁ ଭାଇ ଅମ୍ବାନୀ ଆମର ରୁହେ ଅମ୍ବାନୀଙ୍କ ଦ୍ୱାରା ଆମର ଯେତିକ ରିଲିଆନ୍ସ କ୍ଷେତ୍ରରେ ବି ପରିବର୍ତ୍ତନ ଆସିଛି ଜିଓ ନେଟୱାର୍କରେ ବି ବହୁତ ପରିବର୍ତ୍ତନ ଆସିଛି ତ ବହୁତ ଆକାଶ ଅମ୍ବାନୀ ଆକାଶ ଅମ୍ବାନୀ ଦ୍ୱାରା ବି ଶିଳ୍ପପତି ବିଶିଷ୍ଟ ଶିଳ୍ପପତି ଭାରତର ତାଙ୍କ ଏ ବିଶିଷ୍ଟ ପରିବର୍ତ୍ତନ ଆସିଛି ଭାରତରେ ସବୁ ପ୍ରକାର ଜିଓ ଜିଓରେ ସବୁ ପ୍ରକାର ଫ୍ୟାସିଲିଟି ବି ଦିଆଯାଉଛି ବିଭିନ୍ନ ପ୍ରକାର କାର୍ଯ୍ୟ ମଧ୍ୟ ହୋଇପାରୁଛି ସହଜ ସଫଳରେ ହେଇପାରୁଛି ସ୍ଥାନାନ୍ତରୀକରଣ ରୂପାନ୍ତରୀକରଣ ସବୁ ସଠିକ୍ ମାଧ୍ୟମରେ ଚାଲିଛି ଓ ତାଙ୍କର ବିଭିନ୍ନ ଅଲ ଓଭର ୱାର୍ଲଡ଼ରେ ସବୁଆଡ଼େ ତାଙ୍କର ଫ୍ୟାକ୍ଟ୍ରି ବି ଅଛି ଓ ପ୍ରାୟ ଲୋକମାନେ ମଧ୍ୟ ଉପକୃତ ହଉଛନ୍ତି ତାଙ୍କର ଯେଉଁ ବ୍ୟବସ୍ଥା ମାନ ସେମାନେ କରିଛନ୍ତି ଆ ପ୍ରାୟ ଜିଓର ସବୁ ଠିକ୍ କେ ୱାଇ ସିି ଟାୱାର ଜିଓର ସବୁ ପ୍ରକାର ସୁବିଧା ଏବେଠି କରିଦେଇଛନ୍ତି ବିଭିନ୍ନ ପ୍ରକାର ସୁବିଧାମାନ କରିଛନ୍ତି ଆଉ